ମୋତେ ଅଧିକାଂଶ ସମୟରେ ଯାତ୍ରା କରିବାକୁ ଭାରି ଇଚ୍ଛା ଲାଗେ ଏବଂ ମୁଁ ବିଭିନ୍ନ ସ୍ଥାନକୁ ଯାତ୍ରାରେ ବୁଲିଯାଏ ସେମିତି ମୁଁ ଯାତ୍ରାରେ ଗଲା ବେଲକେ ନିଜ ପରିବାର ବା ସାଙ୍ଗମାନଙ୍କ ସହିତ ଯିବାକୁ ବେଶି ଇଚ୍ଛା ଲାଗିଥାଏ ଯଦି ସାଙ୍ଗ ଯଦି ପରିବାର ସହିତ ଯାତ୍ରା କରି ଯିବେ ତେବେ ଆମ ପରିବାର ସମସ୍ତଙ୍କୁ ଏକାଠି ଗୋଟେ ସୁଯୋଗ ମିଳେ ଏବଂ ସମସ୍ତେ ମଳିମିଶି ହୋଇ ଆମେ ସବୁ ସ୍ଥାନ ବୁଲିଥାଉଁ ସେମିତି ନିଜ ସାଙ୍ଗମାନଙ୍କ ସହିତ ଯଦି ଯାତ୍ରା କରିବାକୁ ଚାହୁଁ ତେବେ ତା' ସାଙ୍ଗରେ ଆମେ ଭଲ ଭାବରେ ମିଶି ପାରିଥାଉଁ ଏବଂ ତା' ସାଙ୍ଗରେ ନିଜର ସମସ୍ତ କଥାକୁ ଭାବ ଆଦାନ ପ୍ରଦାନ କରିପାରିଥାଉଁ ଏଠାରେ ଆମେ ତା' ସାଙ୍ଗେ ବହୁତ ମଉଜମଜଲିସ୍ କରିପାରିଥାଉଁ ଏବଂ ବିଭିନ୍ନ ଦୁଃସାହସିକ ଯାଗା ମଧ୍ୟ ଯାଇପାରିଥାଉଁ